ଆମର ଅନେକ ପାରମ୍ପରିକ ଖାଦ୍ୟ ରହିଛି ଯେପରିକି ଡାଲମା ପଖାଳ ଛେନାପୋଡ଼ ସନ୍ତୁଳା ଖଜା ଚାଉଳ ବରା ରସାବଳି ପୋଟଳ ଆଳୁ ରସା ପୋଡ଼ ପିଠା ଓଡ଼ିଶାର ଅନେକ ପାରମ୍ପରିକ ଖାଦ୍ୟ ରହିଛି ଆମର ଏହି ଅଞ୍ଚଳରେ ବିଡ଼ାନାସୀରେ ଆଳୁଦମ୍ ଦହିବରା ବହୁତ ପ୍ରସିଦ୍ଧ ଏହି ଅଞ୍ଚଳରେ ଘରେ ଘରେ ପ୍ରତ୍ୟେକ ପ୍ରାୟ ବ୍ୟବସାୟୀ ଦହିବରା ଆଳୁଦମ୍ ବ୍ୟବସାୟ କରନ୍ତି ଆଉ ଏହାକୁ ସମସ୍ତେ ମଧ୍ୟ ଖାଇବାକୁ ଭଲ ପାହାନ୍ତି ଏପରିକି ଦେଶ ବିଦେଶରେ ମଧ୍ୟ ଦହିବରାକୁ ନେଇକି ପହଞ୍ଚେଇଲେଣି ଦହିବରାର ସ୍ୱାଦ କହିଲେ ନ ସରେ